ପଶୁମାନଙ୍କ ପାଇଁ ଯେଉଁ ରୋଗ କଥା କୁହାଯାଇଛି ନିଶ୍ଚିତ ଭାବେ ତାଙ୍କର ପାଦରେ ପାଦରେ ଖୁରାରେ ଏକ ରୋଗ ହୋଇଥାଏ ଯାହାକୁ ଆମେ ଫାଟୁଆ ରୋଗ ବୋଲି କହିଥାଉ ସେମାନଙ୍କ ଖୁରାରେ ରୋଗ ହୋଇଥାଏ ଆଉ ଦ୍ୱିତୀୟତଃ ମୁଖରେ ମୁଖରେ ଜର ହେବା ଦ୍ୱାରା ସେମାନଙ୍କ ମୁଖ ଫୁଲି ଯାଇଥାଏ ଏବଂ ଏଭିୟନ୍ ଇନ୍ଫ୍ଲୁଏଞ୍ଜା ଯାହାକି ଏକ ବିରିବିରିକା ସଦୃଶ୍ୟ ତାଙ୍କ ମୁହଁରେ ହୋଇଯାଇଥାଏ ଏହିସବୁ ରୋଗ ମୁଖ୍ୟତଃ ପଶୁମାନଙ୍କ ଠାରେ ଦେଖା ଦେଇଥାଏ